ଯୋଗ ଅଭ୍ୟାସ ଦ୍ୱାରା ଆମର ସୁସ୍ଥ ଶରୀର ଗଠନ ହୋଇଥାଏ ଏବଂ ଭଲ ରକ୍ତ ସଞ୍ଚାଳନ ହୋଇଥାଏ ଯୋଗ କରିବାଦ୍ୱାରା ଆମେ ଆମ ନିଜକୁ ଫୁର୍ତି ଅନୁଭବ କରିଥାଉ ରକ୍ତ ସଞ୍ଚାଳନ ହେବା ସହିତ କୌଣସି ରୋଗ ମଧ୍ୟ ଆମକୁ ନିକଟତର ହୋଇନଥାଏ ତେଣୁ ଆମେ ଯୋଗ କରି ବର୍ତ୍ତମାନ ମୋ ନିଜ ପେଟଟା କୁ ମୁଁ ବହୁତ କମେଇଦେଇ ପାରିଛି ଏବଂ ଏ ଯୋଗ ଦ୍ୱାରା ଆମର ଏମିତି ଗୋଟେ ଅଭ୍ୟାସ ହେଇଗଲାଣି ଯେ ସକାଳୁ ଉଠିବା ମାତ୍ରେ ଯୋଗ କରି ଆମର ଯେଉଁ ରକ୍ତ ସଞ୍ଚାଳନଟା କୁ ବହୁତ ସୁନ୍ଦର ଭାବରେ ପରିଚାଳିତ କରିପାରିଅଛୁ